ମୁଁ ରୋଷେଇ କରୁଥିଲି ରୋଷେଇ କଲାବେଲେ ସେ ଟାଇମ୍ରେ ଗୁଟେ ମୋ ପାଖକୁ କଲ୍ ଆସିଲା କଲ୍ ଆସିଲା ପଲେ କ'ଣ ହେଲା କି କଲ୍ରୁ ମୁଁ ଉଠେଇକି କଥା ହଉ ହଉ ମୋ ଫୋନ୍ଟା ତଲେ ପଡ଼ିଗଲା ପଡ଼ିଗଲା ପରେ କ'ଣ ହେଲାକି ତେଲଟା ମୋ ଗୋଡ଼ରେ ପଡ଼ିଲା ତେଲରେ ତେଲରେ ପଡ଼ିବା ଯୋଗୁଁ ମୋ ଦେଖିଲେ ଘର ଲୋକ ଆସିଲେ ତା'ପରେ ମୋ ବାପା ମାଆ ତା'ପରେ ମୋତେ ମେଡ଼ିକାଲ୍ ନେଲେ ମେଡ଼ିକାଲ୍ ନେଲା ପରେ ମେଡ଼ିକାଲ୍ରେ ତା'ପରେ ମୋତେ ଟେଷ୍ଟ୍ କଲି ଟେଷ୍ଟ୍ କଲା ବଲେ ମହୁତ ଟାଇମ୍ ଲାଗିଲା ଟାଇମ୍ ଲାଗିଲା କ'ଣ ପାଇଁ ତେଲଟା ବହୁତ୍ ପଡ଼ି ଯାଇଥିଲା ଗୋଡ଼ରେ ଗୋଡ଼ରେ ପଡ଼ିବା ଯୋଗୁଁ ହିଁ ମୋତେ ମେଡ଼ିକାଲ୍ ନେଲେ ମେଡ଼ିକାଲ୍ରେ ଟେଷ୍ଟ୍ କଲେ ସବୁଟାକ ସରୁ ସରୁ ମୋତେ ବହୁତ ଦିନ ଲାଗିଲା ଯେଉଁଟା କି ମୁଁ ରୋଷେଇ କରିବାରେ ମୋର ବହୁତ ପ୍ରୋବ୍ଲେମ୍ ହେଇଗଲା ଯେଉଁଟାକି ମୁଁ ଫୋନ୍ରେ କଥା ହେଲି ତେଲଟା ମୋ ଗୋଡ଼ରେ ଛି ଛିଞ୍ଚିକି ପଡ଼ିଲା ପଡ଼ିବାରୁ ମୋର ପୁରା ବହୁତ ପ୍ରୋବ୍ଲେମ୍ ହେଲା ଫୁକା ପଡ଼ିଗଲା ପୁରା ରୋଷେଇରେ ମୋର ସେଇଟା ଅସୁସ୍ଥ ହୋଇଗଲି ମୁଁ ଏଥିରୁ ପୁରା ମୋର ପୁରା କ'ଣ କି ପୁରା ପ୍ରୋବ୍ଲେମ୍ ହେଇଗଲା ଯେଉଁଟାକି ପୁରୀ କରୁ କରୁ ମୋ ଗୋଡ଼ରେ ତେଲ ପଡ଼ିଗଲା ସେଥିପାଇଁ ମୋ ରୋଷେଇ କରିବାରେ ମୋର ଟିକେ ପ୍ରୋବ୍ଲେମ୍ ରହିଗଲା ଯେଉଁଟାକି ମୋର କଲ୍ ଆସିଲା ସେଇଠି ମୁଁ ପ୍ରୋବ୍ଲେମ୍ ହେଇଗଲା ପ୍ରୋବ୍ଲେମ୍ ହେବାରୁ ମୁଁ ମେଡ଼ିକାଲ୍ ଗଲି ମେଡ଼ିକା ମୋ ବାପା ମା ନେଲେ ନେଲେ ଭଲସେ କରି ଆଣିଲେ